ମୁଁ ତ କେବେ ପାରମ୍ପାରିକ ପୋଷାକ ତିଆରି କରିନାହିଁ କିମ୍ବା ଚେଷ୍ଟା ମଧ୍ୟ କରିନାହିଁ କିନ୍ତୁ ଆମ ଅଞ୍ଚଳରେ ଅନେକ ଶିଳ୍ପୀ ଅଛନ୍ତି ଯେଉଁମାନେ କି ବିଭିନ୍ନ ନୂତନ ନୂତନ ଷ୍ଟିଚିଂ ପ୍ରଣାଳୀଟିର ପ୍ରୟୋଗ ଦ୍ୱାରା ବୁଣିଛନ୍ତି ଏବଂ ବୁଣିବାକୁ ଚେଷ୍ଟା କରିଛନ୍ତି ଏବଂ ଏବଂ ଆମ ଅଞ୍ଚଳରେ ସମ୍ବଲପୁରୀ ଶାଢ଼ୀ ସମ୍ବଲପୁରୀ ପୋଷାକ ପୋଷାକ ଆଦି ଅଧିକ ପରିମାଣରେ ବୁଣାଯାଏ ଏବଂ ଏହା ହଉଛି ଆମର ପାରମ୍ପାରିକ ପୋଷାକ ସମ୍ବଲପୁରୀ